ମୁଁ ମୋର କର୍ମକ୍ଷେତ୍ରକୁ ଗୁରୁତ୍ଵ ଦିଏ ତତ୍ ସଙ୍ଗେସଙ୍ଗେ ନ୍ୟାୟ ସତ୍ୟ ଧର୍ମ ଏବଂ ମୋର ବାପା ମାଆଙ୍କୁ ବି ଭଗବାନ ବୋଲି ମାନେ ଏହିଟି ମୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ